ସାଧାରଣତଃ ଘରକୁ ଯଦି ଅତିଥିମାନେ ଆସନ୍ତି ତାଙ୍କୁ ଆପ୍ୟାୟିତ କରିବା ପାଇଁ ସାଧାରଣତଃ ଆମେ ପ୍ରଥମେ ପାଣି ଦେଇଥାଉ ପିଇବାକୁ ତା'ପରେ ଚାହା କଫି କିମ୍ବା ସରବତ ଏସବୁ ମଧ୍ୟ ଦେଇଥାଉ ତା'ପରେ ସେମାନଙ୍କୁ ଜଳଖିଆ କିଛି ମିଠା ବରା ସିଙ୍ଗଡ଼ା ଇତ୍ୟାଦି ଦେଇଥାଉ ଯଦି ସେମାନେ ରୁହନ୍ତି ତା'ହେଲେ ସେମାନଙ୍କ ପାଇଁ ମଧ୍ୟ ରୋଷେଇ ହୁଏ ଯଦି ସେମାନେ ସାଧା ଉପରେ ଖାଇବାକୁ ଚାହାନ୍ତି ତେବେ ଭାତ ଡାଲି ଭଜା ପନିର ମଧ୍ୟ କରିବାକୁ ଚେଷ୍ଟା କରେ ଯଦି ସେମାନେ ଆମିଷ ଖାଇଆକୁ ଭଲ ପାଆନ୍ତି ସେଥିପାଇଁ ଆମେ ମାଂସ ତରକାରୀ ମଧ୍ୟ କରୁ ମଟନ ମଧ୍ୟ କରୁ କିଛି କିଛି ମାଛ ମଧ୍ୟ କହନ୍ତି ମୋତେ ସବୁଠୁ ଚିକେନ ତରକାରୀଟା କରିବାକୁ ଭଲ ଲାଗେ ଯେହେତୁ ମୁଁ ଭଲ ଚିକେନ ରାନ୍ଧିପାରେ ସେଥିପାଇଁ ମୁଁ ଯଦି ଆମ ଘରକୁ କୌଣସି ଅତିଥିମାନେ ଆସନ୍ତି ମୋ' ସାଙ୍ଗମାନେ ଆସନ୍ତି ସେ କୁହନ୍ତି ଯେ ଆପଣ ଟିକେ ଚିକେନ ରୋଷେଇ କରନ୍ତୁ ଯାହାକି ଆପଣଙ୍କର ବହୁତ ଭଲ ତେଣୁ ସେଥିପାଇଁ ମୁଁ ଚିକେନ ମଧ୍ୟ କରେ ମାଛ ବି କରେ ମୁଁ ସବୁ ଜିନିଷ ଭଲରେ ରୋଷେଇ କରିବାକୁ ପସନ୍ଦ କରେ